ଗ୍ରାମାଞ୍ଚଳ ଆରୁ ସହରାଞ୍ଚଳରେ ଗେମ୍ ଖେଳିବାର ମଧ୍ୟରେ ପାର୍ଥକ୍ୟ ଏଇଟା ହେଲା ଯେ ଗାଁ ଗହଳିରେ ଗାଁର ପିଲାମାନଙ୍କ ଖେଲ୍ବାର୍ ଟେକ୍ନିକ୍ ଟିକେ ପୁର୍ନା ହେଇପାରେ ହେଲେ ତାଙ୍କର ଷ୍ଟାମିନା ବହୁତ ହେଶୀ ଯେନ୍ଟାକି ତାହାକୁ ବଢ଼ବାର୍ ଲାଗି ସହଯୋଗ ମିଲ୍ସି ଆର୍ ସହରାଞ୍ଚଳରେ କାଣା ବଡ଼ ବଡ଼ ଲୋକମାନେ ଅଛନ୍ ସେମାନଙ୍କର ସବୁ ଜିନିଷପତ୍ର ଘିନି ପାର୍ବେ ସବୁ ଜିନିଷ ଆନିକରି ତାଙ୍କର କୋଚ୍ ଏବେ କୋଚ୍ କେ ପଇସା ଦେଇକରି ଖେଳି ପର୍ବେ ସୁଆଦିଆ ଲେକିନ୍ ତାଗର ପାଖେ ଏତେ ଯେନ୍ତା କରି ହଉ ଗାଁ ଅପେକ୍ଷା ସହର ଅପେକ୍ଷା ଗାଁର ପିଲାମାନଙ୍କର ଟିକେ ଷ୍ଟାମିନା ଅଧିକା ଯେନ୍ତା କିି ଗାଁରେ ପିଲାମାନେ ଦେଶୀ ଖାନା ଖାଇକରି ଗେମ୍ ଏନ୍ତା ଖେଳିବେ ସହର ପିଲାବେଳେ ଖେଳି ସାରିଲା ପରେ ଇଏ କରି ଫାଷ୍ଟଫୁଡ଼ ଏଇଟା ସେଇଟା ଖେଦି ବଲେ ତାକୁ ଷ୍ଟାମିନା ଟିକେ ଆମର୍ ଏଆଡ଼େ ଯେନ୍ତା କଏସନ୍ ତାକୁ ଷ୍ଟାମିନା ବହୁତ କମ୍ ଥିସି ଯେନ୍ଟାକି ଗାଁଗହଳି ସହରାଞ୍ଚଳ ଅଧିକା ଷ୍ଟାମିନା ଥିସି ତ ସେଥିର୍ ଲାଗି ସେମାନଙ୍କ ସେମାନଙ୍କୁ ଟିକେ ସାହାଯ୍ୟ ପାଇଁବା ମାନେ ସାହାଯ୍ୟ ହେଲ୍ପ ମିଳିଲେ ସେମାନେ ବହୁତ ଆଗେ ଡେଭଲପ୍ କରି ପାର୍ତେ

ବିଶ୍ୱାସ ଟା ଏଇଟା ଆ ଯେ ସେମାନେ ମାନେ ଭଲ୍ ସେ ସହର ପିଇଲା ପ୍ରାକ୍ଟିସ୍ ବଢ଼ିଆ ମଳିବା ଟ୍ରେନିଂ ବଢ଼ିଆ ମିଳିବା ହେଲେ ପରର୍ଫର୍ମେନ୍ସ ଦେଲା ବେଳେ ତାଙ୍କର ହେତେ ତା'ହାଲେ ଯଦି ହେ ଟ୍ରେନିଙ୍ଗ ହାର ହେ ପ୍ରାକ୍ଟିସ୍ ଯଦି ଗାଁ ଗହଳି ପିଲା ଦିଆଯିବା ତ ତାକନୁ ଫାର୍ ବେଟର କରିିକରି ଦେଖାବେ ଆମର ଗାଁ ଗହଳିର ପିଲାମାନେ